ଡ୍ରାଇଭର୍ ଅସଲ ଭଡ଼ା ଗାଡ଼ି ଚଲାଇଲା ବେଳେ ଲୋକମାନଙ୍କ ଠାରୁ ପଇସା କମ୍ ଥିଲା ବେଳେ ଅ ଅଧିକା ନେଇଯାଆନ୍ତି ଓ ଲୋକମାନଙ୍କୁ ଠକିଥାନ୍ତି ଓ ସମାନ ଟାଇମ୍ରେ ଗାଡ଼ି ଲଗାନ୍ତି ନାହିଁ ଓ ଟାଇମ୍ ମଧ୍ୟ ଏପଟ ସେପଟରେ ହୋଇଥାଏ ଓ ଗାଡ଼ି ଚଲାଇଲା ବେଳେ ମଦ ପିଇକି ମଧ୍ୟ ଗାଡ଼ି ଚଲାନ୍ତି ଓ କାନରେ ଇୟରଫୋନ୍ ଲଗାଇକି ମଧ୍ୟ ଗାଡ଼ି ଚଲାନ୍ତି ଯେମିତି ଯାହାଥିପାଇଁ ଲୋକମାନଙ୍କର ଗାଡ଼ି ଏକ୍ସିଡ଼େଣ୍ଟ ମଧ୍ୟ ହୋଇଯାଇଥାଏ ଧନ ଜୀବନ ମଧ୍ୟ ନଷ୍ଟ ହୋଇଥାଏ